ଭାରତରେ ଅନେକ ଗୁଡ଼ିଏ ଭାଷା ଅଛି ହିନ୍ଦୀ ମରାଠୀ ଗୁଜୁରାଟୀ ଓଡ଼ିଆ ଇଂଲିଶ ଭୋଜପୁରୀ ତେଲୁଗୁ ଏମିତି ଅନେକ ଗୁଡ଼ିଏ ଭାଷା ଅଛି ସେଥିମଧ୍ୟରୁ ଆମ ଓଡ଼ିଶାରେ ଓଡ଼ିଆ ଭାଷା ହିଁ ଆମର ପ୍ରକୃତି ଭାଷା ଏବଂ ଆମେ ଓଡ଼ିଆ ଓଡ଼ିଆ ଭାଷାକୁ ହିଁ ଭଲ ପାଉ ନିଜର ଭାଷା ହିଁ ଆମେ ଯୁଆଡ଼େ ଗଲେ ବି କହିଥାଉ ପ୍ରକୃତି ଭାଷାକୁ ଆମେ କେବେ ବି ଛାଡ଼ିପାରିବୁ ନାହିଁ ଭାରତରେ ଅନେକ ଗୁଡ଼ାଏ ଭାଷା ଅଛି କିନ୍ତୁ ଆମର ନିଜ ଭାଷା ହିଁ ଆମର ନିଜର ପ୍ରକୃତ ପରିଚୟ ତେଣୁ ଆମେ ଅଲଗା ଭାଷା କେଉଁଠି ବି ବ୍ୟବହାର କରିପାରିବୁ ନାହିଁ ଆମେ ଓଡ଼ିଆ ଲୋକ ଆମେ ଓଡ଼ିଆ ଭାଷା କରିବୁ ଏବଂ ଓଡ଼ିଶାରେ ଖାସ କରି କୋରାପୁଟ ଜିଲ୍ଲାରେ ଆମେ ଆଦିବାସୀ ଲୋକ ଓଡ଼ିଆ ଲୋକ ଆଦିବାସୀ ଲୋକ ସବୁ ମିଶିକିନା ଅଛୁ ଆମେ ଖାଲି ଆଦିବାସୀ ମଧ୍ୟ କଥା ହେଇପାରିବା ଆମର କଳା ଏବଂ ସଂସ୍କୃତିକୁ ନେଇକିନା ଆମେ କୋରାପୁଟ ଜିଲ୍ଲାରେ ଅଛୁ ଆମେ ଖାଣ୍ଟି କୋରାପୁଟିଆ ଦେଶିଆ କଥା ହେବୁ ଦେଶିଆ ଭାଷାରେ ମଧ୍ୟ କଥାବାର୍ତ୍ତା ହେବୁ ଆମେ ଆଦିବାସୀ ଲୋକ ଆଦିବାସୀ ଲୋକ ଆମେ ଆମର ଭାଷା ହିଁ ପ୍ରକୃତ ପରିଚୟ ତେଣୁ ଆମେ ନିଜର ମାତୃଭାଷାକୁ କେବେ ବି ଛାଡ଼ିପାରୁନି ଆମର ଦେଶିଆ ଭାଷା ହିଁ ଆମେ କଥା ହେଇପାରିବୁ